ମୋର ପ୍ରିୟ ବିଷୟ ହେଲା ସାହିତ୍ୟ ଏବଂ ଇତିହାସ ସାହିତ୍ୟ ବିଷୟରେ ଗପ ଅଛି ଗୀତ ଅଛି ଗପ ଗୀତ ପଢ଼ିବାକୁ ଭଲ ଲାଗେ ସାହିତ୍ୟ ସାର୍ ଆମର ଗୀତ ଗୁଡ଼ିକୁ ଭଲ ଭାବରେ ପଢ଼େଇଥାନ୍ତି ଏବଂ ବୁଝେଇଥାନ୍ତି ଗୀତ ଗୁଡ଼ିକରେ ଓଡ଼ିଆ ପରମ୍ପରା ବିଷୟରେ ବେଶୀ ଆଲୋଚନା ହୋଇଥାଏ ଏବଂ ଆମର ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା ହେଇଥାଏ ତେଣୁ ଓଡ଼ିଆଟା ବହୁତ ଭଲ ଲାଗେ ଇତିହାସ ସେହିଭଳି ଗୋଟିଏ ଭଲ ବିଷୟ କେଉଁ ରାଜା କେଉଁ ସମୟରେ ଶାସନ କରୁଥିଲେ କେଉଁ ରାଜା କେଉଁ ରାଜ୍ୟ ସହିତ ଯୁଦ୍ଧ କରିଥିଲେ ରାଜ୍ୟକୁ ଜିତିଥିଲେ ଏବଂ କେଉଁ ରାଜା ପ୍ରଜାମାନଙ୍କୁ ଭଲ ଭାବରେ ପାଳନ କରୁଥିଲେ କେଉଁ ରାଜା ଲୋକମାନଙ୍କୁ ନିର୍ଯାତନା ଦେଉଥିଲେ ଏହିଭଳି ବିଷୟରେ ସବୁ ଆଲୋଚନା ହୋଇଛି ଆମ୍ଭର ଇତିହାସ ସାର୍ ଇତିହାସ ଗୁଡ଼ିକୁ ବହୁତ ଭଲ ଭାବରେ ଏବଂ ପ୍ରାଞ୍ଜଳ ଭାବରେ ବୁଝେଇଥାନ୍ତି ଏବଂ ତାହା ପଢ଼ିବାକୁ ବହୁତ ଭଲ ଲାଗେ